ମୁଁ ପ୍ରଥମେ ରୋଷେଇ କରିବାର ନଥିଲି ପ୍ରଥମେ ପ୍ରଥମେ ଭାତ ବସେଇ ଥିଲି ହାତ ଟିକେ ପୋଡ଼ିଯାଇଥିଲା କଡ଼େଇ ଯାଇକି ଭାତ ନରମ ହେଇଯାଇଥିଲା ତରକାରୀ ସବୁ ପଡ଼ି ଯାଇଥିଲା କିଛି ହଉନଥିଲା ତା'ପରେ ଲୁଣ ବେଶୀ ହେଇଯାଇଥିଲା ପାଣି ବେଶୀ ହେଇଯାଇଥିଲା କେହି ବି ଖାଇ ପାରୁନଥିଲେ ପ୍ରଥମେ ପ୍ରଥମେ ସବୁ ଏମିତି ଅସୁବିଧା ହଉଥିଲା ଗ୍ୟାସ୍ରେ ରୋଷେଇ କରୁଥିଲି ତା'ପରେ ବି କିଛି କରି ପାରୁନଥିଲି ପ୍ରଥମେ ପ୍ରଥମେ ଟିକେ ଡର ଡର ଲାଗୁଥିଲା କରିକି ବି ନଥିଲା କିନ୍ତୁ ରୋଷେଇ କରି ଖାଇବାକୁ ପଡ଼ିବ ସେଥିପାଇଁ ଟିକେ ଯେମିତି ହେଲେ ସେ ନିଜେ ରୋଷେଇ କରିକି ଖାଇଦେଲି ତା'ପରେ ଭାତ ନରମ ହେଲା ପରେ ସେ ଭାତ ଫ୍ୟାନ୍ କାଢ଼ିବାକୁ ଯାଉନଥିଲେ ଫ୍ୟାନ୍ ସହିତ ଭାତ ଥିଲା ତା'ପରେ ସବୁ ପନିପରିବା କାଟି ପାଉ ନଥିଲି କିଛି କରି ପାରୁ ନଥିଲି ସବୁ ଗୋଟା ଗୋଟା ଦେଇଥିଲି ତା'ପରେ ଲୁଣି ଟିକେ ଅଧିକ ହେଇଥିଲା ତା'ପରେ ଭାତ ଭିତରେ ଆଳୁ ସିଝେଇ ଦେଇଥିଲା ଆଳୁ ବି ହେଇନଥିଲା ଲାଷ୍ଟ୍ ଆଡ଼କୁ ଆଳୁ ଦେଇଥିଲି ସେତେବେଳେ ଆଳୁ ସିଜା ହେଇନଥିଲା ତା'ପରେ ମୋ ମା କହିଥିଲା ଏମିତି ଏମିତି ଦେବାର ଅଛି ତା'ପରେ ଧୀରେ ଧୀରେ ଧୀରେ ଧୀରେ ଶିଖିଗଲି ମା କହୁ ଦେଇଥିଲା ମୁଁ ରୋଷେଇ କରୁଥିଲି କିନ୍ତୁ ଟିକେ ମୁଁ କରି ପାରୁନି ମତେ ବି ଟିକେ ଟିକେ ଡର ଲାଗୁଛି ରୋଷେଇ ଘରେ ଗଲେ କାହିଁକିନା ଭାତ ସବୁ ପୋଡ଼ିଯାଉଥିଲା ତେଲ ଛିଟିକିକି ଦେହ ଭିତରେ ଆସୁଥିଲା ସେତିକି ଅସୁବିଧା ହେଉଥିଲା କିଛି ବି ରୋଷେଇ କରିବା ଆଗରୁ ଡର ଲାଗୁଥିଲା କେତେ ଥର ହାତ ବି ପଡ଼ିଯାଉଥିଲା ମାଛ ବି ଭାଜି ପାରୁନଥିଲି କଞ୍ଚା କଞ୍ଚା ରହିଯାଉଥିଲା ମାଂସ ବି ରୋଷେଇ କରିପାରୁ ନଥିଲି କିଛି ବି ଜାଣି ନଥିଲି କ'ଣ ଉପରେ କେଉଁ ଜିନିଷ ଦେବି ବା କେତିକି ଜିନିଷ ଦେବି ପରିମାଣରେ ଦେବି ସେହି ବିଷୟରେ ସେତିକି ସେତିକି ଜ୍ଞାନ ନଥିଲା ଏବେ ଟିକେ ଟିକେ ଜ୍ଞାନ ହେଇପାରୁଛିି ଏବେ ମୁଁ ଭାତ ରୋଷେଇ କରିପାରୁଛି ତରକାରୀ ରୋଷେଇ କରିପାରୁଛି